ମୁଁ ଦୁଇହଜାର ଚାରିରେ ଆଜ୍ଞା ଫିଲିପ୍ସ୍ କମ୍ପାନୀର ଆଇ ଫାଇ ଟିଭିଟେ କିଣିଥିଲି କୋଡ଼ିଏ ବର୍ଷ ପାଖାପାଖି ହୋଇଗଲାଣି ଟିଭିରେ କୌଣସି ପ୍ରୋବ୍ଲେମ୍ ଦେଖା ଦେଇନଥିଲା ତେଣୁ ସୁରୁଖୁରୁ ଟିଭିଟି ମୋତେ ଚାଲିଛି ଯାହା ବି ହେଉ ତେଣୁ ମଝିରେ ଗତ ବର୍ଷ ଖାଲି ସାମାନ ପ୍ରୋବ୍ଲେମ୍ ଦେଖା ଦେଇଥିଲା ଏବେ ତାହା ସମ୍ପୂର୍ଣ୍ଣ ଠିକ୍ ଭାବରେ ଟିଭିଟି ବର୍ତ୍ତମାନ ଚାଲୁ ଅବସ୍ଥାରେ ଅଛି କ'ଣ

କମ୍ପାନୀକୁ ମୁଁ ଧନ୍ୟବାଦ ଦେଉଛି ତେଣୁ ତରଫରୁ ଯୋଗାଇ ଦେଇଥିବା ଟିଭିଟି ମୁଁ ବହୁତ ଦିନ ଧରି ବ୍ୟବହାର କଲିଣି ଆହୁରି ମଧ୍ୟ ଭବିଷ୍ୟତରେ ଅନେକ ଦିନ ବ୍ୟବହାର ବୋଲି ମୁଁ ଆଶା କରୁଛି ଧନ୍ୟବାଦ